ଦୁକାନ୍ ଖୁଲ୍ଲନ କେଁ ଟେଲର୍ ଦୁକାନ୍ ଖୁଲା ହେବା ମୁଇଁ ତ ଆସିକରି ଯିବି କାଁ ଏଇଟା ଆସ ଜଲ୍ଦି ଟିକେ

ପ୍ୟାଣ୍ଟ୍ ଶାର୍ଟ୍ଗୁରା ଯୋଉ ଆନିଥିଲି ଆଉ ସେ ବ୍ଳାଉଜ୍ ଫାଉଜ୍ କରି ହଉ ମୁଇଁ ବାହାରେ ଯିବି କାଁ ଏସନେ ଆଉ ଜଲ୍ଦି ଆସ ଖୁଲ୍ଲନ କେଁ ଖୁଲ ଖୁଲ ଜଲ୍ଦି ଟିକେ ଖୁଲ ତ ମୁଁ କପଡ଼ା ଗୁରା ତାକୁ ଦେଇକିରି ପଲାବାର୍ ଅଛି ଘର୍କେ ହଁ ହଁ ବେଲେ ମୋର୍ ଇଟା ପ୍ୟାଣ୍ଟ୍ ଶାର୍ଟ୍ ସାରି ନିଅ ଆଉ ମୋର୍ ହଁ ମୋର୍ ମାପ୍ ଦିଦୁଇ କର ଆଉ ବ୍ଳାଉଜ୍ ଚାର୍ଟା ଦେଇଛେଁ ଆଉ ଛୁଆଙ୍କର ଫ୍ରକ୍ ଦୁଇ ତିନ୍ଟା ଅଛି

ଶାଢ଼ୀ ଅଛେ ଦୁଇ ତିନ୍ଟା ଇଏ ଶୁନ ତ ଶୁନତ ଇଆଡ଼େ ମୋର୍ କଥା ପ୍ୟାଣ୍ଟ୍ ଶାର୍ଟ୍ ସିଲେଇ କେତେ ନେସ ଆରୁ ବ୍ଳାଉଜ୍ ଗୁଟେ କେତେ ନେସ ଆଉ ଆମର୍ ଇନୁ ତ ଚାଲିଶ୍ ଟଙ୍କା ତୁମେ ପଚାଶ୍ ଟଙ୍କା କେନ୍ତା ନଉଚ ହଁ ବେଲେ ହଁ ହଉ ଉଁ ପାଞ୍ଚ୍ ଦଶ୍ ଟଙ୍କା କମ୍ କର୍ବ ବେଲେ ତା ନୁହେଁ ହଁ ବେଲେ ଇ ଶାଢ଼ୀ ଧଡ଼ିମାନେ କେତେ ସିଲାଲେ ନେସ ହଁ ବେଲେ ମୁଁଇ ଇଟା ତିନ୍ଟା ଶାଢ଼ୀ ଅଛେ ତିନି ଶାଢ଼ୀକେ ସିଲେଇ ନେବ ଆଉ ବ୍ଳାଉଜ୍ ଇଟା ଚାର୍ଟା ଅଛି ଚାରି ହଁ ଚାରି ବ୍ଳାଉଜ୍ ସିଲେଇ କରିଦେବ ଆଉ ମୋର୍ ପ୍ୟାଣ୍ଟ୍ ଶାର୍ଟ୍ ବେଲେ ଦେଇନେବ ବହୁତ୍ ଦିନ୍ ଲେଟ୍ କରିନଉଚ ହେତ୍କି ଦିନ୍ ଲେଟ୍ ନାଇଁ କର ଦିନେ ଦୁଇଦିନ୍ ବୋଲ୍ସ ବେଲେ ମୁଇଁ ତାକି ପାର୍ସିଁ କାଁ ଯେ କାଁ ଯେ ବିହାଘର୍ ଯିବାର୍ ଅଛେ କିନି ଆମର୍ ହଁ ଯେନ୍ଟା ଅଟ୍କା ପଏସା ପାଞ୍ଚ୍ ଦଶ୍ ଟଙ୍କା ଦେମିଁ ଜଲ୍ଦି ଟିକେ ସିଲେଇନବ ଆଜିନୁ ସିଲାବ ବେଲେ କାଲ୍ନୁ ଭଲ୍ ହେତା ହଁ ଓଭର୍ ଟାଇମ୍ ଟିକେ ଦିନେ ବେଲେ କର୍ନେବ ଇ ପଏସା ଅଧ୍କା ଦେମି କାଲ୍କେଁ କେନ୍ ସୂତାରେ କେନ୍ ସୂତା ଲଗାସ ନାଇଁ ହେଁ ହେ କଥା ନାଇଁ କହେବାର୍ କେନ୍ ସୂତାଥି ସିଲାସ କପଡ଼ା ପଟା ଆର୍ ଆମର୍ କଟନ୍ ସୂତାଥି ନାଇଁହୁଏ ଆଇରନ୍ ଫାଇରନ୍ ଫିର୍ ମାର୍ସ କି ହେନ୍ତା ଦେଇନେସ ଆଇରନ୍ ଆଇରନ୍ ମାର୍ସ କି ନାଇଁ ମାର ହେନ୍ତା ଦେଇନେସ କପ୍ଡ଼ା ବେଲେ ହଏ ହୋ ଭଲ୍କରି ସିଲେଇ ନେବ ଟିକେ ମୋର୍ କପଡ଼ାଟା